ହ୍ୟାଲୋ ସାଙ୍ଗ ହଁ ଭଲ ଅଛୁ ହଁ ହଁ ମୁଁ ଭଲ ଅଛି ଆରେ ସାଙ୍ଗ ତୋର କାର୍ ଗୋଟେ ଅଛି ନା ହଁ ତୋ କାର୍ଟା ମୋର ଟିକେ ଦରକାର ଥିଲା ହଁ ନା ପୁରୀ ଟିକେ ଯାଇ ଯିବି ବୋଲି ଭାବୁଛି ହଁ ହଁ ଗାଡ଼ିରେ ମାଇଲେଜ୍ କେତେ ଅଛି ବାର ମୁଁ ଯିବି ଏପ୍ରିଲ ମାସ ପାଞ୍ଚ ତାରିଖରେ ଯିବି ହଁ ତ ଗାଡ଼ିଟା ମୋତେ ଟିକେ ଦରକାର

ହଁ ହଁ ଡ୍ରାଇଭର୍ ବି ଅଛି ନା

ହଁ କେତେ ପଡ଼ିବ ଭଡ଼ା କେତେ ହବ ଦଶ ହଜାର ହଁ ନା ମୋର କାର୍ ହିଁ ଗୋଟେ ଦରକାର ଥିଲା ହଁ ହଁ